ରାୟଗଡ଼ା ଜିଲ୍ଲା ପଦମପୁରୁ ବ୍ଲକ କେନ୍ଦୁବୁଡ଼ା ଓ ଏ ବହୁତ ଫେମସ୍ ଡେମ୍ କେନ୍ଦୁବୁଡ଼ା ଡେମ୍ ଅଛି ବହୁତ ଲୋକ ଯାଆନ୍ତି ସୌନ୍ଦର୍ଯ୍ୟ ବହୁତ ଭଲ ଶୁ ତାର ପ୍ରାକୃତିକତା ବହୁତ ଭଲ ଅଛି ଲୋକମାନେ ଭୋଜି ପିକନିକ୍ ମଧ୍ୟ ଯାଆନ୍ତି ବହୁତ ଭଲ ଜାଗା ସେଇଟା ଲୋକମାନେ ଦର୍ଶନ ବା ପରିଦର୍ଶନ କରି ଡେଲି ଯାଆନ୍ତି ଏହି କ୍ଲାଇମେଟ୍ ଭଲ ରୁହେ ଥଣ୍ଡା ପରିବେଶ ରହେ ସେଇଠି ଜଳପ୍ରପାତ ମଧ୍ୟ ଅଛି ସେଇଠି ଜଙ୍ଗଲ ମଧ୍ୟ ଭଲ ରହିଛି ଲୋକମାନଙ୍କ ପିକନିକ୍ ପ୍ଲେସ୍ ଲୋକମାନେ ବହୁତ ଆନନ୍ଦ କରନ୍ତି ଯାଇକି ସେଇଠି କେନ୍ଦୁବୁଡ଼ା ଡେମ୍ ରେ ବହୁତ ପ୍ରସିଦ୍ଧ ତାର ସୌନ୍ଦର୍ଯ୍ୟ ପାଇଁ ସେ କେନ୍ଦୁବୁଡ଼ା ଡେମ୍ ବହୁତ ପ୍ରସିଦ୍ଧ ରାୟଗଡ଼ା ଜିଲ୍ଲାରେ ଆବ ରାୟଗଡ଼ା ଜିଲ୍ଲାର ଜଲା ବ୍ରିଜ ଝୁଲା ବ୍ରିଜ ମଧ୍ୟ ବହୁତ ପ୍ରସିଦ୍ଧ ଲୋକ ଟୁରିଜିମ୍ ଟୁରିଜିମ୍ ମାନେ ବହୁତ ଭୁଲି ଯାଆନ୍ତି ରାୟଗଡ଼ାର ଝଲା ବ୍ରିଜକୁ ଲଣ୍ଡା ପାହାଡ଼ ମାଝୀ ବୋରି ଟେମ୍ପଲ୍ ରାୟଗଡ଼ାର ଝୁଲା ବ୍ରିଜରେ ନାଗାବଳୀ ନଦୀ ଅଛି ସେଇଠି ଲୋକମାନେ ବହୁତ ବୁଲିବାକୁ ଯାଆନ୍ତି ମାନେ ବହୁତ ଭଲ ପ୍ଲେସ୍ ଟା ଲୋକମାନଙ୍କ ବୁଲିବା ପାଇଁ ସେଇଠି ଲୋକମାନେ ଡେଲି ଯାଆନ୍ତି ପରିଦର୍ଶନ କରନ୍ତି ଏବଂ ଅଭିଜ୍ଞତା ବହୁତ ଭଲ ଥାଏ କାରଣ ସେଇଠି ଶାନ୍ତି ଶୃଙ୍ଖଳାରେ ଲୋକମାନେ ଯାଇକି ବୁଲିକି ଆସନ୍ତି ତେଣୁକରି ଶାନ୍ତିରେ ରହିଥାନ୍ତି